ହ୍ୟାଲୋ ଏଇଟା କ୍ୟାବ୍ ବାଲା କହୁଛ କି ଆପଣଙ୍କୁ ମୁଁ ଗୋଟେ କ୍ୟାବ୍ ବୁକ୍ କରିଥିଲି ସେଇଟା ତ ଏବେ ଯାଏ ଆସିନି ମୋର ଆଠଟା ବେଲେ ମୁଁ ମାଲକାନଗିରିରେ ଛିଡ଼ା ହେଇଛି ତୁମ କ୍ୟାବ୍ରେ ମୁଁ ଯିବି ବୋଲେ ମାଲକାନଗିରି ଟୁ କୋରକଣ୍ଡା ଅଫିସ୍ ସେ କ୍ୟାବ୍ ତ ଏବେ ଯାଏ ଆସିନି ଲେଟ୍ ହେଇ ଯାଉଛି ଆମ ଅଫିସ୍ ନଅଟାର ବେଳେ ଖୋଲିଛି ଆପଣଙ୍କ କ୍ୟାବ୍ ଏବେ ଯାଏଁ ଆସନି ମୁଁ ଅଲଗା କ୍ୟାବ୍ ବୁକ୍ କରି ଚାଲି ଯାଉଛି ହେଲା ଆପଣଙ୍କ କ୍ୟାବ୍ ମୁଁ ଆଉ ନେଇ ପାରିବିନି ଆଜି ହେଲା ଅଲଗା କେବେ ନେବି ଆଜି ମାତ୍ର ମୁଁ ନେଇ ପାରିବିନି ଆପଣ ଲେଟ୍ ହେଇଗଲା ବେଲେ ଆମ ଅଫିସ୍ରେ ଏଣ୍ଟ୍ରି ନାହିଁ ସେଥିପାଇଁ ମୁଁ ଆପଣଙ୍କ କ୍ୟାବ୍ ମୁଇଁ ନେଇ ପାରିବି ନାଇଁ ଅଲଗା କ୍ୟାବ୍ ଗୋଟେ ବୁକ୍ କରି ମୁଁ ଅଫିସ୍ ଯାଉଛି